ଶିକ୍ଷାଗତ କରିବା ଦ୍ୱାରା ଆମେ ସାଂସ୍କୃତିକ ସାଂସ୍କୃତିକର ଅନ୍ଧବିଶ୍ୱାସ ଜାତିପ୍ରଥା ଛୁଆଁ ଅଛୁଆଁ ବଳି ପ୍ରଥା ଉଚ୍ଛେଦକୁ ବିଚିତ୍ କରିବା ଦରକାର ଏହା ଥିଲେ ଆମେ ଶିକ୍ଷାଗତ କରିପାରିବା ନାହିଁ ଯେ ସ୍କୁଲ ସମୟରେ ସ୍କୁଲ ସ୍କୁଲ ଯିବା ସମୟରେ ଆଗକାଳରେ ଯେପରି ବିଲେଇଟି ଛିକିଦେଲେ ଆମେ କହୁଛୁ ବିଲେଇଟି ଛେକି ଦେଲା ଆମେ ପଡ଼ି ଯାଇପାରିବା ନାହିଁ ଆମର ଅମଙ୍ଗଳ ହେବ ବା କିଏ ଛୁଇଁ ଦେଲେ ନା ଆମର ପୋଷାକଟା ଆମେ ବଦଳେଇ ଦେଇଥାଉଁ ଯାହାକି ସେ ଛୁଇଁ ଦେଇଛି ଆମେ ଘରକୁ ଯାଇପାରିବା ନାହିଁ ଘରେ ଛୁଇଁବା ନାହିଁ ଘରେ ଛୁଇଁଲେ ଆମର ସବୁ ବାରଣ କରିବେ ଏଇ ଜିନିଷ ଆଜିକାଲି ଥିଲେ ଆମେ ଶିକ୍ଷାର ଅଗ୍ରଗତି କରିପାରିତା ନା କରିପାରନ୍ତା ନାହିଁ ଏ ଜିନିଷ୍ ନ ହବାରୁ ଆମେ ଶିକ୍ଷାର ଅଗ୍ରଗତି ହୋଇପାରିଛୁଁ ଆଜିକାର ଦୁନିଆଁରେ